ସୁସ୍ଥ ପଶୁଟିକୁ ଆମେ ସାଧାରଣତଃ ଭଲ ଭାବରେ ଦେଖିଲେ ଜଣ ପଡ଼ିଥାଏ ଗାଈର କିଛି ଲକ୍ଷଣ ଦେଖିଲେ ତାହା ସୁସ୍ଥ କି ଅସୁସ୍ଥ ଜଣା ପଡ଼ିଥାଏ ଆଉ ସେଥିପାଇଁ ଆମେ ଆମେ ନିଜେ ମଧ୍ୟ ଚିହ୍ନଟ କରିଥାଉ କାରଣ ଆମେ ନିଜେ କିଛି ପଶୁ ରଖି ମଧ୍ୟ ଆମର ପଶୁର କିଛି ଆକଳନ କରିଥାଉ